ମୁଁ ପ୍ରତିଦିନ ପହଁରିବା ପାଇଁ ପ୍ରାୟ ଗୋଟେ ଘଣ୍ଟା ଉତ୍ସର୍ଗ କରିଥାଏ ଏବଂ ଗୋଟେ ଘଣ୍ଟା ମୋ ପୋଖରୀରେ ପହଁରିଥାଏ ପହଁରିକି ମାନେ ପହଁରିବାର ପ୍ରାକ୍ଟିସ୍ କରିଥାଏ ଏବଂ ପହଁରିଥାଏ

ଗୋଟେ ଦିନରେ ଗୋଟେ ଘଣ୍ଟା ପହଁରିଥାଏ ଗୋଟେ ଘଣ୍ଟା ପହଁରିଥାଏ ପହଁରିବାର ଅଭ୍ୟାସ କରିଥାଏ ପହଁରିକି ମୁଁ ମୋର ଏକ୍ସରସାଇଜ୍ ମଧ୍ୟ କରିଥାଏ ଗୋଟେ ଘଣ୍ଟା ବା କେବେ କେବେ ଯଦି ମୋତେ ଟାଇମ୍ ହୁଏ ତ ମୁଁ ଦୁଇ ଘଣ୍ଟା ମଧ୍ୟ ପହଁଞ୍ଚିବାରେ ଉତ୍ସର୍ଗ କରିଥାଏ ତ ଗୋଟେ ବା ଦୁଇ ଘଣ୍ଟା ଡ଼େଲି ମୁଁ ପହଁରିବାକୁ ଯାଇଥାଏ ଆମ ଗାଁ ପୋଖରୀରେ ସେଠି ମୋର ସାଙ୍ଗମାନେ ମଧ୍ୟ ମୋ ସାହ ଆସିଥାନ୍ତି ଓ ଆମେ ସବୁ ମିଶିକି ପହଁରିଥାଉ ଏବଂ ବହୁତ ମଜାମସ୍ତି ମଧ୍ୟ କରିଥାଉ ପହଁରିକି ସେଠି ଗାଧଉପାଧାଉ କରିକି ଆସିଥାଉ ପୋଖରୀରେ ଏବଂ ବହୁତ ଖୁସିର ସହିତ କରିଥାଉ ସବୁ ଯାଇକି ପହଁରିବାର ପ୍ରାକ୍ଟିସ୍ କରିଥାଉ ପହଁରିବା ଅଭ୍ୟାସ କରିଥାଉ ପହଁରିବାର ଅଭ୍ୟାସ କରିଥାଉ ପ୍ରାୟ ଦିନକୁ ପ୍ରାୟ ଘ ଗୋଟେ ଘଣ୍ଟା ବା ଦୁଇ ଘଣ୍ଟା ମୁଁ ପରିବାରେ ଉତ୍ସର୍ଗ କରିଥାଏ ପ୍ରାୟ ସବୁ ମୋର ସମସ୍ତ ସାଙ୍ଗ ମଧ୍ୟ ମୋ ସହ ପହଁରିବା ପାଇଁ ଆସିଥାନ୍ତି ସେଠି ଆମେ ଗାଧୁଆପାଧୁଆ କରୁ ଲୁଗାପଡ଼ା ମଧ୍ୟ ସଫା କରୁ ଏବଂ ଗୋଟେ ଘଣ୍ଟା ପହଁରିକି ପହଁରା ପହଁରି କରିକି ଅଭ୍ୟାସ କରିକି ଆସିଥାଉ ସେଥିରେ ଆମର ଏକ୍ସରସାଇଜ୍ ମଧ୍ୟ ହୋଇଯାଉଛି ଅଭ୍ୟାସ ହୋଇଯାଉଛି ସୋ